ମୋ କର୍ମ କ୍ଷେତ୍ରରେ ମୋ'ର ଜଣେ ସହକର୍ମୀ ଥିଲା ଯେଉଁ ସହକର୍ମୀ ଜଣକ ଗୋଟିଏ ପ୍ରକାର ଆମେ ଗୋଟିଏ ପ୍ରକାର ପୋଜିସନରେ ଥିଲୁ ସେଇ ସମୟରେ କଣ ହେଲା ସେ ତା'ର ଟିକେ ଡୋମିନେଟିଙ୍ଗ ମାନେ ଯେଉଁ ଚରିତ୍ର ଥିଲା ସେ ସବୁବେଳେ ଚାହୁଁଥିଲା ମୋତେ ତଳେ ରଖିକି ନିଜେ ଆଗକୁ ଯିବା ଯେତେବେଳେ କି କୌଣସି ପ୍ରକାର କାମ ସେ କରୁନଥିଲା କାମ ମୋ' ଦ୍ୱାରା କରାଉଥିଲା ଏବଂ ନିଜେ ତାର ବାହାବାହା ନେବାକୁ ଚେଷ୍ଟା କରୁଥିଲା ମୋ ଉପରିସ୍ଥ ଅଧିକାରୀଙ୍କ ଠାରୁ ସେ ସମୟଟା ମୋ ପାଇଁକା ଟିକେ ଅସୁବିଧା ଥିଲା ବହୁତ କାହିଁକି ନା ମୁଁ ତ କାହା ସହିତ ଗଣ୍ଡଗୋଳ କରିପାରେନି ମୁଁ କାହାକୁ କହି ବି ପାରେନି ଯାହା ହେଉ ଭଗବାନଙ୍କ ଆଶୀର୍ବାଦ ରୁ ଉପରିସ୍ଥ କର୍ମଚାରୀ କିନ୍ତୁ ମୋ କାମ ଉପରେ ସମ୍ପୂର୍ଣ୍ଣ ଭାବରେ ଭରସା ରଖିଥିଲେ ଆଉ ସେ ମୋତେ ସବୁ ସମୟରେ କୁହନ୍ତି ଯେ ତୁମେ ଯେଉଁ କାମ କରୁଛ ଭଲ ଲାଗୁଛି କରିଚାଲ ସେମିତି ତ ମୁଁ ତାଙ୍କ ପାଖରେ ଅଭିଯୋଗ କରିଥିଲି ଥରେ ଦୁଇ ଥର ସାର୍ ମୁଁ କାମ କରିବି କିନ୍ତୁ ବାହାବାହା ସିଏ ନେଇଯାଉଛି ସାର୍ କହିଥିଲେ ଯେ ତୁମେ ବାହାବାହା କୁ ଅପେକ୍ଷା କରନି ତୁମେ କାମ କର ତାର ରେଜଲ୍ଟ ତୁମକୁ ମିଳିବ ସେୟା ହିଁ ହୋଇଥିଲା